ହ୍ୟାଲୋ ତ ବା ବାସନ୍ତି ମା' କହୁଛନ୍ତି ହଁ ଏ ଯେଉଁ ଉଲା ପଗଡ଼ା ଉଲା ପଗଡ଼ା ପାହାଡ଼କୁ ଯିବା ପାଇଁ ବୁଲି ଯେଉଁ କ'ଣ ହେଲା ସେ କଥା ଟିକେ ଜଣେଇବେ ଆମ ପରିବାର ଟିକେ ଯାଆନ୍ତୁ ତୁମ ସାଙ୍ଗରେ

ହୁଁ ତାପରେ ରୋଷେଇ ଯାହା ତ କରିବ ତାପରେ ଗାଡ଼ି କେତେ କ'ଣ ପଇସା ନବ

ଆପଣଙ୍କ ପରିବାରରୁ କିଏ କିଏ ଯାଉଛନ୍ତି ଆଉ ବହୁତ ଲୋକ କହୁଛନ୍ତି ଯିବା ପାଇଁ କ'ଣ ତାଙ୍କ ପାଇଁ ବ୍ୟବସ୍ଥା ହବ ଗାଡ଼ିରେ ଜାଗା ହବ ତାଙ୍କ ପାଇଁ ନେବା ପାଇଁ

ହଉ ତାହେଲେ କେବେ ଯିବା